ଗ୍ରାମାଞ୍ଚଳରେ କୃଷକମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେମିତି କି ଆମର ପାଣିପାଗରେ ଠିକ୍ ଟାଇମରେ ଯେଉଁ ଟାଇମରେ ବର୍ଷା ହେବା କଥା ସେ ଟାଇମରେ ହେଉ ନାହିଁ ଯାହାଫଳରେ ପାଣି ପାଇଁ ନା ଫସଲ ଗୁଡ଼ାକ ନଷ୍ଟ ହେଇଯାଉଛି ଏବଂ ଯଦି ବା ପାଣିରୁ ଆମେ କୋଉ ମଡ଼େଇକି ବା ଲ୍ୟାଣ୍ଡିଂ ପଏଣ୍ଟରେ ପାଣି ଜଳସେଚନ ଦ୍ୱାରା ଉଠେଇ ଆମେ ପାଣିର ସୁବିଧା କରିକି ଆମେ ଚାଷ କିଛି କଲୁ କିନ୍ତୁ ଯେତିକି ବର୍ଷା ହେଲେ ଯେଉଁ ପରିମାଣର ଅମଳ ଦବା କଥା ସେ ପରିମାଣରେ ଅମଳ ଦବ ନାହିଁ ତା'ଠାରୁ କମ୍ ପରିମାଣରେ ଅମଳ ଦେଲା ତା'କୁ ମଧ୍ୟ ଆମେ ବିକିବା ବେଳକୁ ମଣ୍ଡିରେ ବହୁତ ଅସୁବିଧା ଯେମିତି ଆମର ମଣ୍ଡି ସୁବିଧା କ'ଣ ଅସୁବିଧା ତାକୁ ଯାଇ ଗୋଟିଏ ଦିନ ଟୋକନ କର ଗୋଟିଏ ଦିନ ଇଏ କର ଆମର ଧର ପଚାଶ କୁଇଣ୍ଟାଲ ଧାନ ହୋଇଛି ତା ଦିହରୁ ତମେ ତିରିଶ କୁଇଣ୍ଟାଲ ବିକି ପାରିବ ଆଉ ଯଦି ତିରିଶ କୁଇଣ୍ଟାଲ ସରକାର ନେବେ ମଣ୍ଡିରେ ତାହେଲେ ଆହୁରି କୋଡ଼ିଏ କୁଇଣ୍ଟାଲ ଆମେ କରିବୁ କ'ଣ ତା'କୁ ପୁଣି ଆମେ କେଉଁଠି ବିକ୍ରି କରିବୁ ଆମର ରଖିବା ପାଇଁ ବର୍ଷା ହେଉଥିବ ରଖିବା ପାଇଁ ଅସୁବିଧା ବର୍ଷାରେ ଧାନ ଭିଜି ଯିବ ଏବଂ ଯଦି ଓଦା ବାହାରେ ଦଲାଲମାନଙ୍କୁ ଦେଉଛୁ ସେମାନେ କମ୍ ଟଙ୍କାରେ ଏବଂ ଧାନ କାଟିକି ଠକିକି ଆମଠୁ ନେଇଯିବ ଏହି ଭଳିଆ ବହୁତ ଅସୁବିଧା ହେବାକୁ ପଡ଼ୁଛି ଏବଂ ମଧ୍ୟ ତା ପରିବର୍ତ୍ତରେ ମଧ୍ୟ ଆମକୁ କ'ଣ ନା ଆମର ଯେଉଁ ବିଦ୍ୟୁତ ସଂଯୋଗ ରହିଛି ଯେନ୍ତି ଧାନ ବାଡ଼େଇଲା ବେଳେ ଧାନ କାଟିଲା ବେଳେ ଆମକୁ ଇଲେକ୍ଟ୍ରିର ବ୍ୟବହାର ଦରକାର ପଡ଼ୁଛି ମେସିନରେ କାଟିବା ପାଇଁ ଏବଂ ମେସିନରେ ବାଡ଼େଇବା ପାଇଁ ଯଦି ଆମର ବହୁତ ଲୋଡ଼ ପଡ଼ିଯାଉଛି ବହୁତ ଧାନ ଏକାକାଳିନ କଟା ହେଉଛି କିମ୍ବା ମେସିନର ଇଲେକ୍ଟ୍ରିର ସେ କ'ଣ କରିଛି ଆମର ସେଇଟା କଟି ଯାଉଛି ଲାଇନ କଟି ଯିବା ଯୋଗୁଁ ତା ମଧ୍ୟ ଆମ ଅମଳ କରିବାରେ ବହୁତ କଷ୍ଟ ଅନୁଭବ କରିବାକୁ ପଡ଼ୁଛି ଯାହା ଫଳରେ ଆମ ଧାନଟି ଆମେ ଠିକ୍ ଟାଇମରେ ଅଧେ ନଷ୍ଟ ହେଉଛି ଅଧେ ଅମଳ କରୁଛୁ କିଛି ଉଡ଼େଇଲା ବେଳେ ମଧ୍ୟ ଯଦି ଫ୍ୟାନ୍ ନ ବୁଲୁଛି ଆଜି କାଲି ତ ଠିକ୍ ସମୟରେ ପବନ ହେଉନାହିଁ କିମ୍ବା ବର୍ଷା ତ ହେଉନାହିଁ ପାଣିପାଗ ତ ସବୁ ପରିବର୍ତ୍ତନ ହୋଇଗଲାଣି ଆମେ ଯଦି ତାକୁ କ'ଣ କରୁଛୁ ନା ଲୋଡ଼ ଉଡ଼େଇବା ପାଇଁ ଆମେ ଫ୍ୟାନ୍ର ବ୍ୟବହାର କରୁଛୁ ସେ ଫ୍ୟାନ୍ଟି ସେତେବେଳେ ମିଳୁନି ଠିକ୍ ଟାଇମରେ ନ ଉଡ଼େଇକି ଆଉ ଲାଇନଟା କଟି ଯାଉଛି ଯାହା ଫଳରେ ଆମେ ଉଡ଼େଇ ପାରୁନୁ ବାଡ଼ି ବଗିଚା ବାଡ଼ି ଭିତରେ ଆମର କିମ୍ବା ଆମ ଘରେ ଯେଉଁଠି ଧାନଟା ପଡ଼ି ରହୁଛି ତା'କୁ ମଧ୍ୟ ଯଦି ବର୍ଷା ଆସୁଚି ଧାନ ଓଦା ହୋଇଯାଉ ପୁଣି ତାକୁ ଶୁଖା ପୁଣି ତାକୁ ଥରେ ଉଡ଼ା ବହୁତ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏବଂ ଆର୍ଥିକ ସହାୟତା ଆମକୁ କ'ଣ ମିଳୁଛି ନା ସରକାର ଯେଉଁ ଦେଉଛନ୍ତି ଆମକୁ ଯେମିତି କାଳିଆ ଯୋଜନା ହେଉ କିମ୍ବା ଆମକୁ କିଛି ବସି ଖେଳ ବା ବ୍ୟବସ୍ଥା ଯେଉଁ ଦେଉଛନ୍ତି ଆମକୁ କିଛି ଆମର ଚାଷ ବାସ ପାଇଁ ତା ପାଇଁ କ'ଣ ହେଉଛି ନା ଆମକୁ ଠିକ୍ ଟାଇମରେ ମିଳି ପାରୁନାହିଁ ଯେଉଁଟା ଧର ଧାନ ସମୟରେ ଯେଉଁ ଟାଇମରେ ପଇସା ଆସିବା କଥା ତା'ଠୁ ବହୁତ ଲେଟରେ ଆସିବ ନହେଲେ ଯେଉଁ ଯେଉଁ ଟାଇମରେ ଦରକାର ସେଇ ଟାଇମରେ ଆସିନଥିବ ଆମେ ଲୋନ ଫୋନ ଉଠେଇକି ପୁଣି ପଇସା ଆଣି ପୁଣି ଧାନ ଅମଳ କଲା ବେଳକୁ ସେ ଲୋନ ସିଆଡ଼େ ସୁଝା ହୋଇ ପାରୁନଥିବ ଯେତିକି ଟଙ୍କା ଖର୍ଚ୍ଚ ହେଇକି ଧାନ ଅମଳ କରାଗଲା ଧାନ ବିକ୍ରି ହେଇପାରୁନି ଦୁଇରେ ଧାନ ସେତିକି ଯେତିକି ଟଙ୍କା ଖର୍ଚ୍ଚ ହେଇଛି ତା'ଠାରୁ କମ୍ ଟଙ୍କାରେ ଆମେ ଧାନ ବିକ୍ରି କଲୁ ସିଆଡ଼େ ଲୋନ ଶୁଝି ପାରିଲୁନି ଏଭଳିଆ ବହୁତ ପ୍ରକାର ଆମେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି